ହଁ ରୋଷେଇ କଲାବେେଳେ ମୁଁ ଗୋଟେ ଥର ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁଁ ଥରେ ରୋଷେଇ କରିବା ସମୟରେ ଦେଖିନା ଗ୍ୟାସ୍ ଟାଙ୍କି ଗ୍ୟାସ୍ ଟାଙ୍କିର ପାଇପ୍ଟି ଫାଟି ଯାଇଥିଲା ତାକୁ ମୁଁ ଦେଖିନଥିଲି ଏବଂ ନ ଦେଖିକି ମାଚିସ୍ ମାରିଦେଇଥିଲି ଯାହାଫଳରେ ଗ୍ୟାସ୍ଟି ଲିକ୍ ହେଉଥିବାରୁ ଗ୍ୟାସ୍ରେ ନିଆଁ ଲାଗିଗଲା ଏବଂ ଜଳିଗଲା ମୁଁ ମଧ୍ୟ କିଛି ଅଂଶ ପୋଡ଼ିଯାଇଥିଲି ଏବଂ ଏଥିରୁ ସୁସ୍ଥ ହେବା ପାଇଁ ମୁଁ ହସ୍ପିଟାଲ୍କୁ ଯାଇଥିଲି ହସ୍ପିଟାଲ୍ରେ ଡ଼କ୍ଟର୍ ଟ୍ରିଟମେଣ୍ଟ କଲେ ଟ୍ରିଟମେଣ୍ଟ କରିସାରିବା ପରେ ସେ ମୋତେ ଔଷଧ ଦେଲେ ଏବଂ ମଲମ୍ ମଧ୍ୟ ଦେହରେ ଲଗେଇବା ପାଇଁ ଦେଲେ ମୁଁ ଔଷଧ ଖାଇଲି ଏବଂ ଔଷଧ ଖାଇଲି ଏବଂ ମଲମ୍ ସବୁକୁ ଲଗେଇଲେ ତାପରେ ମୁଁ ଆସ୍ତେ ଆସ୍ତେ କିଛି ମାସ ପରେ ସୁସ୍ଥ ପୁରା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଗଲି